ଆମ ନୟାଗଡ଼ରେ ସ୍କୁଲ୍ କଲେଜ ତାପରେ ଡାନ୍ସ କ୍ଲାସ ସବୁକିଛି ଅଛି ଏମିତିକି ସ୍କୁଲ୍ ରେ ସ୍କୁଲ୍ ରେ ପିଲାମାନେ ଛୋଟପିଲାମାନେ ପଢ଼ିକି ଉପରକୁ ଉପରକୁ ଯାଆନ୍ତି ଯେମିତି କଲେଜ ଟେନଥ କ୍ଳାସ ପର୍ଯ୍ୟନ୍ତ ଯାଏ ଯାଆନ୍ତି ଗାଁ ରେ ଗାଁ ସ୍କୁଲରେ ପଢ଼ିକି ଟେନଥ କ୍ଳାସ ସରିଲେ ରେଜଲ୍ଟ ବାହାରିସାରିଲା ପରେ ତା'ପରେ କଲେଜ ଯାଆନ୍ତି କଲେଜରେ ପାଠପଢ଼ନ୍ତି ପାଠପଢ଼ା ତାଙ୍କର କଲେଜ୍ ରେ ପାଠପଢ଼ା ସରିଲାପରେ ଜବ୍ ରେ ଫୋକସ୍ କରନ୍ତି ଜବ୍ ରେ ଗଲାବେଳେ ଜବ୍ ଗଲେ ଟିଚର୍ସ୍ ମାନେ ଚାହାନ୍ତି ଜବ୍ ପିଲାମାନେ ମୋ ଛୁଆମାନେ ଜବ୍ କରିବେ ବହୁତ୍ ଖୁସି ହେବେ ଟିଚରମାନେ ନୟାଗଡ଼ରେ ଆଉ ନୟାଗଡ଼ ଡିଷ୍ଟ୍ରିକ୍ଟ ରେ ଡାନ୍ସ କ୍ଳାସ କରାଟେ କ୍ଲାସ୍ ସଙ୍ଗ କ୍ଲାସ୍ ଏମିତି ସବୁକିଛି ଅଛି ଯେମିତିକି ଆମ ଘରଲୋକ ଯେମିତି ଚାହାନ୍ତି ନା ଛୋଟ ମୋ ପିଲାମାନେ ଡାନ୍ସ ଶିଖିବେ ମାନେ ଗୋଟିଏ କଳା ଡାନ୍ସ ଶିଖିକି ଉପୁରକୁ ଉପୁରକୁ ଯିବ ମାନେ ଡାନ୍ସ କରିବ ମାନେ ବହୁତ ସ୍ଟେଟରେ ଯାଇକି ଡାନ୍ସ କରିବ ପ୍ରଫମାନ୍ସରେ ତାପରେ କରାଟେ କ୍ଲାସ କରାଟେ ସେମିତି ସେମିତି ଘରଲୋକ ଚାହିଁଲେ କରାଟେ ସବୁକିଛି ଶିଖୁ ମୋ ପିଲାଟା ମାନେ ବହୁତ ଉପରକୁ ଯାଉ ସବୁକିଛି ଶିଖୁ ଯେମିତି ବଡ଼ ହୋଇକି ଯେମିତି ଜବ୍ କରିବ କି କେଉଁଠି ଗୋଟିଏ ଚାକିରୀ କରିବ କେଉଁଠି ଇଏ କରିବ ଭଲରେ ରହିବ ଚାକିରୀ କରି